ମୁଁ ବହି ପଢ଼ିବା ପାଇଁ ଆମ ଗ୍ରାମ ପାଖରେ ଥିବା ଏକ ଗ୍ରାମରେ ବୁକ୍ ଷ୍ଟୋରଟାଏ ଅଛି ମୁଁ ସେଇଠାରୁ ହିଁ ବହି କିଣି ପଢ଼ିଥାଏ ମୋତେ ପୁରାଣ ସମେତ ସବୁ ବହି ଗୁଡ଼ାକ ପଢ଼ିବାରେ ଭାରି ଇଛା ମୁଁ ସେସବୁ ବହିକୁ ପଢ଼ିବାକୁ ଚାହେଁ ମୁଁ ସେହି ବୁକ୍ ଷ୍ଟୋରରୁ ଅଳ୍ପ ଦାମରେ ବହି ଗୁଡ଼ିକ କିଣି ଆଣି ଆମ ଘରେ ପଢ଼ିଥାଏ ଏହିଭଳି ଭାବରେ ବହୁତ ଗୁଡ଼ାଏ ଛୋଟ ଛୋଟ ବୁକ୍ ଷ୍ଟୋର ଆମ ଗାଁର ଆଖ ପାଖ ଅଞ୍ଚଳରେ ଅଛି ମୁଁ ସେହିଠାରୁ ମୁଁ ଦର ସୁବିଧା ହିସାବରେ କେତେ ଦରରେ ମୁଁ ବହି ପୁସ୍ତକଟି କିଣିପାରିବି ସେହି ହିସାବରେ ଆଣିଥାଏ ଏବଂ ଘରେ ବସି ତାକୁ ପଢ଼ିଥାଏ